ଆମର ଏଇ ଓଡ଼ିଆ ଭାଷା ବହୁତ ପୁରୁଣା ଏହି ଓଡ଼ିଆ ଭାଷାରେ ଆମର ବହୁତ କାବ୍ୟ ପୁସ୍ତକ ଲିପି ବର୍ଣ୍ଣଲିପି ଏଗୁଡ଼ାକ କବିତା ବହୁତ ବହୁତ ବଡ଼ ବଡ଼ କବି ଏମାନେ ଏ ଓଡ଼ିଆ ଭାଷାରେ ବହୁତ ବହୁତ ବହୁତ ପୁସ୍ତକ ଲେଖିଛନ୍ତି ଏ ଓଡ଼ିଆ ଭାଷାରେ ଆମର ଜଗନ୍ନାଥ ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ଭଗବାନ ଶିବଙ୍କର ବିଷୟରେ ବହୁତ ପୋଥି ଲେଖାଯାଇଛି ଏ ଓଡ଼ିଆ ଭାଷା ବହୁତ ପୁରୁଣା ପ୍ରାଚୀନ ଭାଷା ଏଇ ଓଡ଼ିଆ ଭାଷାକୁ ଆମେ ବହୁତ ବହୁତ ଦିନ ଧରି ଅନୁସରଣ କରିଆସିଛୁ ଏ ଓଡ଼ିଆ ଭାଷା ଶୁଣିବାକୁ ବହୁତ ମଧୁର ଏବଂ ଏହି ଐତିହ୍ୟକୁ ସଂରକ୍ଷଣ ଲାଗି ଓ ଏହାର ପ୍ରୋତ୍ସାହନ କରିବା ପାଇଁ ଏ ଓଡ଼ିଆ ଭାଷା ଆମର ମାତୃଭାଷା ରୂପରେ ଓଡ଼ିଶା ରାଜ୍ୟରେ ଗ୍ରହଣ କରାଯାଇଛି ତ ଓଡ଼ିଆ ଭାଷାକୁ ସମସ୍ତଙ୍କୁ ପଢ଼ିବା ଲାଗି ବାଧ୍ୟତାମୂଳକ ସରକାରଙ୍କ ଦ୍ୱାରା ପ୍ରତି ସ୍କୁଲ୍ରେ ଚଲାଯାଇଛି ଓଡ଼ିଆ ଭାଷାକୁ ସବୁ ଶିକ୍ଷକ ଶିକ୍ଷୟତ୍ରୀ ଏଇ ଛାତ୍ରଛାତ୍ରୀମାନଙ୍କୁ ବହୁତ ସୁନ୍ଦର ଭାବରେ ପଢ଼ାଉଛନ୍ତି